ଆଜ୍ଞା ମୁଁ ଗୋଟେ ବଡ଼ ପରିବାରରେ

ମୁଁ ଯେତେବେଳେ ବାହାରକୁ ଯାଏ ପାଞ୍ଚ ଛଅ ଦିନ ପାଇଁ ସେତେବେଳେ ମୋର ଗଛ ଗୁଡ଼ିକ ପାଇଁ ଯତ୍ନ ନେବା ପାଇଁ ମୋର ଚାରି ପାଞ୍ଚ ଭାଇ ଅଛନ୍ତି ମୋ ଯା ମାନେ ବି ଅଛନ୍ତି ମୋର ପୁତୁରା ମାନେ ଅଛନ୍ତି ମୁଁ ତାଙ୍କୁ ସେ ଜିନିଷର ଦାୟିତ୍ୱ ଦେଇ ଦେଇକି ଯାଏ ଦୈନିକ ଗଛରେ ପାଣି ଦେବା ଶାଗ ହେଇଗଲେ ତାକୁ ଓପାଡ଼ିକି ଆଣିବା ଫୁଲ ଫୁଟିଲେ ତାକୁ ଫୁଲ ଗଛ ଗୁଡ଼ିକର ଯତ୍ନ ନେବା ଆଉ ଏଇ ସବୁ ଜିନିଷ ବିଷୟରେ ମୁଁ ତାଙ୍କୁ କହିକି ତାଙ୍କୁ କହିଦେଇକି ଥାଏ ଯିବା ପୂର୍ବରୁ ସେମାନଙ୍କୁ ଆଣିକି ମୋ ସାଙ୍ଗରେ ଦିନେ ଦୁଇ ଦିନ ପୂର୍ବରୁ ତାଙ୍କୁ ଆଣିକି ମୋ ସାଙ୍ଗରେ ଏ କାମଟା ଏମିତି କରାଯିବ ସେ କାମଟା ସେମିତି କରାଯିବ ଏମିତି କହିକି ତାଙ୍କୁ ଆଗରୁ ଶିଖାଇ ଦେଇକି ଯାଇଥାଏ ସେମାନେ କୁଆଡ଼େ ଗଲେ ମୋତେ ଆଉ କିଛି ଅସୁବିଧା ହୁଏ ନାହିଁ ସେମାନେ ସେ ଗଛ ଗୁଡ଼ିକର ଖୁବ୍ ସୁନ୍ଦର ଭାବରେ ଯତ୍ନ ନେଇଥାନ୍ତି ତେଣୁ କରି ମୁଁ ଯୁଆଡ଼େ ଗଲେ ବି ସୁଦ୍ଧା ମୁଁ ଗଛ ମାନଙ୍କର କିଛି ଅସୁବିଧା ହୁଏ ନାହିଁ ମୋର ପରିବାର ଲୋକ ତାକୁ ଖୁବ ସୁନ୍ଦର ଭାବରେ ଯତ୍ନ ନେଇଥାନ୍ତି